ହଁ ଆମ ଗାଁରେ ବହୁତ ଲୋକ ନାଚ ଦେଖିବାକୁ ବି ବହୁତ ଭଲ ପାଆନ୍ତି ଚାରିଆଡ଼ୁ ବି ଲୋକମାନଙ୍କୁ ଡକାଇକି ନାଚ ପ୍ରୋଗ୍ରାମ୍ କରନ୍ତି ବହୁତ ଷ୍ଟେଜ୍ ପ୍ରୋଗ୍ରାମ୍ କରନ୍ତି ଯେପରି କି ରେକର୍ଡ଼୍ ଡ୍ୟାନ୍ସ ଓଡ଼ିଶୀ ନୃତ୍ୟ ଭଜନ ଏବଂ ଛଉ ନୃତ୍ୟ ବହୁତ ପ୍ରକାର ନାଚ ବି କରନ୍ତି ଷ୍ଟେଜ୍ ବି କରନ୍ତି ଲୋକମାନେ ଦେଖିବାକୁ ବହୁତ ଭଲ ପାଆନ୍ତି ବହୁତ ବି ଗହଳି ହୁଏ ଷ୍ଟେଜ୍ ବଡ଼ ଆକାରରେ ହୁଏ ବାହାରୁ ବାହାରୁ ଲୋକଙ୍କୁ ଡକାନ୍ତି ବହୁତ ପିଲାଙ୍କୁ ଡକାନ୍ତି ପିଲାଙ୍କୁ ଡାକିକି ତାଙ୍କୁ ଫ୍ରି ତାଙ୍କୁ ବି ଫାଷ୍ଟ ସେକେଣ୍ଡ ଥାର୍ଡ଼ ବି କରନ୍ତି ପ୍ରେଜେଣ୍ଟ ବି ଦିଅନ୍ତି କିନ୍ତୁ ଆମ ଗାଁରେ ବହୁତ ଲୋକ ବନ୍ଧୁବାନ୍ଧବ କି ଡାକିକି ସବୁ ନାଚ ଦେଖାଇବାକୁ ବହୁତ ଭଲ ନୃତ୍ୟଟା ବହୁତ ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଯାଏ ସେଥିଲାଗି ଆମ ଗାଁ ମାନଙ୍କରେ ନୃତ୍ୟ ଦେଖିବାକୁ ବହୁତ ଲୋକ ପସନ୍ଦ କରନ୍ତି